ଆମ ଅଞ୍ଚଳରେ ବହୁତ ପ୍ରକାର ଅପରାଧ ଘଟୁଛି ଏହାର ମୂଳ କାରଣ ହେଉଛି ଦାରିଦ୍ର୍ୟତା ଦାରିଦ୍ର୍ୟତା ଯୋଗୁଁ ସେମାନେ ନିଜ କୁଟୁମ୍ବକୁ ପୋଷି ନପାରି ଏଇଆଡ଼ୁ ସେଇଆଡ଼ୁ ଚୋରି ଡ଼କାୟତି କରିବାରେ ଲାଗିଛନ୍ତି ଏବଂ ଏହା କରି ସେ ନିଜ ପରିବାରକୁ ଚଳାଉଛନ୍ତି ଯାହାକି ଆମ ଦେଶ ପାଇଁ ଭଲ ନୁହେଁ ଏମିତି କାମ କରିବା କଥା ନୁହେଁ ଆଉ ବେକାରୀ ଆପଣମାନେ ଦେଖିପାରୁଥିବେ ବହୁତ ପ୍ରକାର ବେକାରୀ ଅଛନ୍ତି ଯେକି ନିଜ କାମ ନ କରନ୍ତି କିମ୍ବା କିଛି କାମ ନ କରି ଚୋରି ଡ଼କାୟତି କରିବାରେ ଲାଗିଥାନ୍ତି ଏବଂ ପଢ଼ା ପଢ଼ିକି ଅଧା ଛାଡ଼ି ଦିଅନ୍ତି ଏବଂ ଆଗକୁ ନ ପଢ଼ି ନିଜ କିଛି ଜବ୍ କରନ୍ତି ନାହିଁ ତାହାକୁ ବେକାରୀ କୁହାଯାଏ ସେ ବେକାରୀମାନେ ଘରେ ବସିକି ଥାଆନ୍ତି ଆଉ ବେକାରୀ ହେଲେ ଦେଶ କେବେ ଆଗେ ବଢ଼ିପାରିବ ନାହିଁ ନିରକ୍ଷରତା ନିରକ୍ଷରତା ଯୋଗୁଁ କିଏ ନିରକ୍ଷରତା ହୋଇ ଆଜିକାଲି ଯୁଗରେ ଆଜିକାଲି ଇଣ୍ଟରନେଟ୍ ଯୁଗରେ କିଏ ହେଲେ ବଞ୍ଚିପାରିବ ନାହିଁ ସେଥିପାଇଁ ଆମ ଦେଶରେ ଯେତେ ବ୍ୟକ୍ତି ଯେତେ ଜଣ ବ୍ୟକ୍ତି ଅଛନ୍ତି ସମସ୍ତଙ୍କୁ ସାକ୍ଷରତା ଗ୍ରହଣ କରିବାକୁ ପଡ଼ିବା କଥା କାରଣ ନିରକ୍ଷରତା ହେଲେ କେବେ ହିଁ ସେ ଦେଶ ଆଗ ବଢ଼ିପାରିବ ନାହିଁ ବିକୃତ ମାନସିକତା ଆପଣମାନେ ଦେଖିପାରୁଥିବେ ବହୁତ ପ୍ରକାର ପାଗଳମାନେ ଅଛନ୍ତି ସେମାନଙ୍କୁ ନିଜ ଘରେ ପଇସା ନ ହେବା ଯୋଗୁଁ ସେମାନେ ତାଙ୍କ ହସ୍ପିଟାଲ କିଛି ଚିକିତ୍ସା କରିପାରୁନାହାଁନ୍ତି ଏବଂ ସେ ଚିକିତ୍ସା ନକଲେ ସେମାନେ କେମିତି ଠିକ୍ ହେବେ ସେମାନେ ସେମିତି ହିଁ ରହିଯାଉଛନ୍ତି ଏଥିପାଇଁ ଏହାକୁ ସାହାଯ୍ୟ କରିବା କଥା